ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ଯେପରି ପଞ୍ଚାବନ ପଞ୍ଚାଅଶି ପାଞ୍ଚ ଶହ ନବେ ଛଅ ଶହ ଏକ ଛଅ ହଜାର ତିରିଶ